ହ୍ୟାଲୋ ସୁରେଶ ଆଉ ଫେରେ ହଁ ଏଇଟା ତୁମେ କେବେ ଖାଇବାକୁ ଯାଇଛ ହୋଟେଲକୁ ଖାଇଛ ଭୁବନେଶ୍ୱରରେ ଆଉ ଖାଅ ଆଚ୍ଛା ଏଇ ଏବେ ବର୍ଷେ ଖଣ୍ଡେ ହେବ ଗୋଟେ ନୂଆ ଢାବା ଖୋଲିଛି ଆମ କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠୁ ଭଲ ଢ଼ା ଢ଼ାବା ତମେ ଜାଣିଛ ସେ ଢ଼ାବା ବିଷୟରେ ସେ ଢ଼ାବା ନାଁ ହେଉଛି ଖଣ୍ଡାଇ ଢ଼ାବା ଜାଣିଛ ସେ ଆମର ଜଷ୍ଟ ଆମ ଏଇ ଗଣ୍ଡାଖିଆ ପାଖରୁ ବୁଝିଲେ ଗଣ୍ଡାଖିଆ ପାଖରୁ ଅଠର କୋଡ଼ିଏ କିଲୋମିଟର ବାଟ ଗଲେ ସତର ଅଠର କିଲୋମିଟର ସେ ଢ଼ାବା ଅଛି ସେ ବସ୍ଫସ୍ରେ ଆସିଲାବେଳେ ମଧ୍ୟ ସବୁବେଳେ ଲୋକ ସେଇଠି ପହଞ୍ଚନ୍ତି ଭିଡ଼ ଥାଏ ତା' ନାଁ ହୋଉଛି ଖଣ୍ଡାଇ ଢ଼ାବା ସେ ଢ଼ାବାରେ ଖାଇବା ପିଇବା ତୁମେ କେବେ ଯାଇଛ ଖଣ୍ଡାଇ ଢ଼ାବାକୁ ଯାଇଛ

ହଁ ସେ ଖଣ୍ଡାଇ ଢ଼ାବା ପ୍ରତି ଆମ କେନ୍ଦ୍ରାପଡ଼ା ଜିଲ୍ଲାର ସବୁଠୁ ପରିଷ୍କାର ପରିଚ୍ଛନ୍ନ ଢାବା ସବୁଠୁ କାହିଁକି ମୁଁ କହୁଛି ସବୁଠୁ ଇଏ ତା'ର ଯେଉଁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବହୁ ଉନ୍ନତମାନର ବୁଝିଲ ସେ ଢାବାରେ ସେ ମୋଟେ ବାସି ଜିନିଷ କିଛି ରଖନ୍ତି ନାହିଁ ଯାହା ଜିନିଷ ବଳିପଡ଼େ ତାକୁ ନେଇ ବାହାରେ ପକେଇ ଦିଅନ୍ତି ଆଉ ସବୁଠୁ ଭଲ ହେଲା କ'ଣ ଜାଣିଛ ଯିଏ ଯେଉଁ ପନିପରିବା ପିଆଜ ରସୁଣ ଅଦା କାଟନ୍ତି ତାର ଯେଉଁ ଅବଶିଷ୍ଟ ଜିନିଷ ବଳକା ଜିନିଷ ଗୁଡ଼ା ବଳିପଡ଼େ ତାକୁ ଗୋଟାଏ ଗାତ ଭଳିଆ କରିଛନ୍ତି ସେ ଜାଗାରେ ନେଇ ରଖନ୍ତି ତା'ଉପରେ ରଖି ତାକୁ ଘୋଡ଼େଇ ଘାଡ଼େଇ ଦିଅନ୍ତି ପାଖରେ ସେଇଠି ରଖନ୍ତିନି କିଛି ଗୋଟେ ନି ବହୁତ ଦୂରରେ ଗୋଟେ ଗାତ ରଖିଛନ୍ତି ସେ ପେକେଇ ଦିଅନ୍ତି ତେଣୁ ତା' ଆଖପାଖରେ ଦେଖିବ ମାନେ ମାଛି ବା ପୋକ ଏସବୁ କିଛି ନାହିଁ ଏବଂ ସେ ମଧ୍ୟ ବିଶୋଧକ ମଧ୍ୟ ଏ ମାଛି ଫାଛି ପାଇଁ ପକେଇ ଦିଅନ୍ତି ଯେଉଁ ଯାହାଦ୍ୱାରା ମାଛି ବି ସେଠିକି ଯାଆନ୍ତିନି ମାଛି ଫାଛି ହୁଅନ୍ତିନି ସେ ଢ଼ାବା ଯାଇ ଖାଇଛ କେବେ ବହୁତ ଦୂରକୁ ଖାଇଥିଲ ଏବେ ପିଲାଛୁଆଙ୍କୁ ଟିକିଏ ନେଇ ସେ ଢ଼ାବାରେ ଥରେ ଅଧେ ବୁଲିଆସ ବେଶୀ ଦାମ ନୁହେଁ ବୁଝିଲ ବେଶୀ ଦାମ ନୁହେଁ ମାନେ ସାଧାରଣ ଯେକୌଣସି ଲୋକ ଢ଼ାବାରେ ବସି ଖାଇପାରିବ ସେ ଢ଼ାବାରେ ମ୍ୟାକ୍ସିମମ୍ ତିରିଶ ଚାଳିଶ ଟଙ୍କା ଦେଲେ ଗୋଟିଏ ମିଲ୍ ହେବ ଏବଂ ଆମେ ଯଦି ବରାଦ କରିବା ଯେଉଁ ଜିନିଷ ସେ ସାଙ୍ଗେ ସାଙ୍ଗେ ତିଆରି କରି ଦେଇ ଦେଉଛନ୍ତି ଯାହା ଅର୍ଡ଼ର କରିବା ଆମେ କହିବା ଆମକୁ ଟିକିଏ ଚିକେନ୍ କଷା କରି ଦିଅ କି ତନ୍ଦୁର ରୁଟି କରି ଦିଅ କିମ୍ବା ପରଟା କରିଦିଅ କି ମାଛ ଟିକିଏ ଫ୍ରାଏ କରିଦିଅ ସେ ସାଙ୍ଗ ସାଙ୍ଗ ତଟକା କରିକି ଦେବେ ଏତେ ବର୍ତ୍ତମାନ ସେ ଢ଼ାବାର ଡିମାଣ୍ଡ ଯେ ମାନେ ଇଏ ନାହିଁ ତେଣୁ ପରିବାର ତ ସେମିତି ଚାଲିଛି ସୁଖଦୁଃଖରେ ଚାଲଛି ଥରେ ଟିକିଏ ପରିବାରକୁ ନେଇ ଢ଼ାବାରେ ଖାଇକି ଆସ ବୁଝିଲ ହେଉ ଖାଇକି ଆସିଲେ ମୋତେ କହିବ କ'ଣ ଲାଗୁଛି ସେ ଢ଼ାବା ହେଉ ରହିଲି ଖଣ୍ଡାଇ ଢ଼ାବା କେନ୍ଦ୍ରାପଡ଼ା